କୃଷକମାନେ କିପରି ସୁନିଶ୍ଚିତ କରିବେ ମାନେ ଆମେ ଯେମିତି କହିବା କି କୃଷକ ଯଦି ଗୋଟେ ଗାଈ ଆଣିଲା ତାହାହେଲେ ଆମେ ତାକୁ ରଖିବା ଭଲସେ ଖାଇବାକୁ ଦେବା ଠିକ୍ ସମୟରେ ଖାଇବାକୁ ଦେବା ତାପରେ ତା ମନ ହାଲ୍କା କରିବା ପାଇଁ ତାକୁ ବୁଲେଇବାକୁ ନେବା ତାପରେ ସେ ଯେତେବେଳେ ଭଲ ସେ ବୋଲ ମାନିଯିବ ତାପରେ ଆମେ ତାକୁ ହଁ ନିଏ ହଳ କରିବା ପାଇଁ କି କ'ଣ ତାପରେ ଆମେ ତାକୁ ଦେଉଛୁ ଖାଇବାକୁ ଦେଉଛୁ ତୋରାଣୀ ଦଉଛୁ ତୋରାଣୀ ତୋରାଣୀ ଭିତରେ ଚୋକଡ଼ ପୁରେଇକି ଦେଉଛୁ ତାପରେ ନଡ଼ା ବି ଦେଉଛୁ ସେ ସେତକ ଖାଉଚି ତାପରେ ଆମେ ଗାଈ ଠାରୁ ଆମ୍ କ୍ଷୀର ପାଉଛୁ କ୍ଷୀର ପାଇକି ତ ଆମେ କିଛି କାର୍ଯ୍ୟରେ ତାକୁ ଲଗେଇ ପାରୁଛୁ ତାପରେ ଆମେ ଗୋବର ଗୋବର ଯେତେବେଳେ ଆମର ଗୋବର ବି ଦରକାର ହୁଏ ତାପରେ ତା ଗାଈର ମୂତ୍ରକୁ ଆମର ପଞ୍ଚାମୃତରେ ପଡ଼େ ତାପରେ ଏମିତି ହେଲେ ଆମେ କୃଷକମାନେ ଭଲସେ ସବୁ କାମ କରି ପାରିବେ ଆଉ ସେ ଯେଉଁ ନଡ଼ା ଦିଆ ହୁଏ ତାଙ୍କୁ ତାପରେ ଚୋକଡ଼ ଦିଆ ହୁଏ ଖାଇବା ପାଇଁ ତା ମନ ହାଲ୍କା କରିବା ପାଇଁ ତାକୁ ବୁଲେଇବାକୁ ବି ନିଆ ହୁଏ ଚରେଇବାକୁ ବି ନିଆ ହୁଏ ଏବଂ ସେ ଯେଉଁ ଜାଗାରେ ରୁହନ୍ତି ସେଠାକୁ ଭଲସେ ସଫା ବି କରାହୁଏ ସଫା କଲେ ତାଙ୍କୁ ସେମାନଙ୍କୁ ଟିକେ ଭଲ ଲାଗିବ ମନ ହାଲ୍କା ଲାଗିବ ଏମିତି କଲେ ସେମାନେ ଭଲରେ ରହିବେ ଏବଂ କୃଷକମାନଙ୍କ ମାନଙ୍କ ବି କଥା ବୋଲ୍ ବୋଲ ମାନିବେ ଏମିତି କହିକି କୃଷକମାନେ ସୁନିଶ୍ଚିତ କରାନ୍ତି କି ପଶୁମାନେ ଏମିତି ସୁରକ୍ଷିତ ରହିବେ